ହଁ ଭାଇ ମୁଁ ସନ୍ତୋଷ ପ୍ରଧାନ କହୁଛି ହଁ ମୁଁ ଅଟୋ ବୁକ୍ କରିଥିଲି କାଲିଠୁ ଆପଣ ଆଡ଼ଭାନ୍ସ ପଇସା ନେଇଛନ୍ତି ଏ ପର୍ଯ୍ୟନ୍ତ ଆସିନାହାନ୍ତି ମୁଁ ପୁରୀ ଯିବି ପିକ୍ନିକ୍ରେ ଅଛି ତ ସେଥିପାଇଁ ମୁଁ ଘରଲୋକ ବି କହିଛନ୍ତି କ'ଣ ଯେ ଲେଟ୍ ଏତେ ଲେଟ୍ କ'ଣ ମୁଁ ଦଶଟାରେ ଅର୍ଡ଼ର୍ କରିଥିଲି ଆପଣ କ'ଣ ଏଗାରଟା ହେଲାଣି ଆସିନାହାନ୍ତି ଯାଉଛି କ'ଣ ଆପଣଙ୍କ ମାଲିକ ନମ୍ୱର୍ ଦେଲେ ଆପଣ ମୁଁ ଫୋନ୍ କରୁଛି ହଁ ମୁଁ ଆଡ଼ଭାନ୍ସ ପଇସା ଦେଇଥିଲି କାଲିଠୁ ଆପଣ ଏତେ ଲେଟ୍ କ'ଣ କରୁଛନ୍ତି ଅ ଶୀଘ୍ର ଆସନ୍ତୁ ମୋର ଲେଟ୍ ହେଇଯାଉଛି ମୁଁ ପୁରୀ ଯିବାର ଅଛି ମୋ ଘରଲୋକ ରେଡ଼ି ହେଇକି ଅଛନ୍ତି ହଁ ମୁଁ କେତେବେଳୁ ଅପେକ୍ଷା କଲିଣି ଆପଣଙ୍କୁ ମୋତେ ବିରକ୍ତ ଲାଗିଲାଣି ଆପଣଙ୍କ ନଂ ମାଲିକ ନମ୍ୱର୍ଟା ଦେଲେ ହଁ ଅସୁବିଧା ଯଦି ହେଇଛି ଆପଣ ସଜାଡ଼ିକି ଆସୁନାହାନ୍ତି ଶୀଘ୍ର ଆସୁନାହାନ୍ତି ଏତେ ଲେଟ୍ କ'ଣ ପାଇଁ ହଁ ମୁଁ ବହୁତ ଅପେକ୍ଷା କଲିଣି ଏଗାରଟା ହେଲାଣି ମୁଁ ଦଶଟାରେ ଅର୍ଡ଼ର୍ କରିଥିଲି ଏଗାରଟା ହେଲାଣି ଆପଣ କ'ଣ ଆସିନାହାନ୍ତି ଆ ଶୀଘ୍ର ଆସନ୍ତୁ ଆପଣଙ୍କ ମାଲିକ ନମ୍ୱର୍ଟା ଦେଲେ ହଁ ମୁଁ ସନ୍ତୋଷ ପ୍ରଧାନ କହୁଛି ମୁଁ କାଲିଠୁ ଅର୍ଡ଼ର୍ଟା ଅଟୋଟେ ଅର୍ଡ଼ର୍ କରିଥିଲି କିନ୍ତୁ ଆପଣଙ୍କ ଅଟୋବାଲା ଏପର୍ଯ୍ୟନ୍ତ କ'ଣ ଆସିନାହାନ୍ତି ହଁ ମୁଁ ଏ ଦଶଟାରେ ବୁକିଙ୍ଗ୍ କରିଥିଲି ଏଗାରଟାରେ ପୁଣି ଏତେ ପଇସା କହୁଛନ୍ତି ପୁଣି ଏ ଅର୍ଡ଼ର୍ଟା ଲେଟ୍ ହେଲାଣି